ମୋର୍ ପୁଅ ଭଲ୍ ପାଠ୍ ପଢ଼ୁଥଲା ନବୋଦୟ ପରୀକ୍ଷା ବି ଦେଇଯାଇଥିଲା ସବୁ ତାର୍ ଫାଷ୍ଟ୍ କ୍ଳାସ୍ ସବୁ ରହୁଥଲା ଆଉ ଭଲ୍ ପାଠ୍ ପଢ଼ୁଥଲା ବି ଆଉ ଇହାଦେ ବି ପ୍ରାଇଭେଟ୍ ଜବ୍ କରିକରି ସେ ଭଲ୍ ଭାବେ ଅଛେ ଆଉ ଭଲ୍ ପଏସା ବି ରୋଜ୍ଗାର୍ କର୍ସି ତାର୍ ପରେ ହେନ୍ତା ମନ୍ ତାର୍ ବିହେବିଅର୍ ହେନ୍ତା କିଛି ଇଟା ନାଇଁ ବାହାରେ ସବୁ ଠିକ୍ ହିସାବେ ରହେସି ତାର୍ ପ୍ରେସ୍ଟିଜ୍ କେ ଧରିକରି ସେ ଚଲ୍ସି ଆରାମ୍ସେ ରହେସି ତାହାର କିଛି ହେନ୍ତା ପ୍ରୋବ୍ଲେମ୍ ନାଇଁନ ଏନ୍ତିକି କରି ଭଲ୍ ଭାବେ ଆମେ ଫ୍ୟାମିଲିଟା ଅଛୁଁ ଆଉ ଆମେ ଭାବୁଚୁଁ ଯେ ସେ କେନ୍ତିକି ଗୋଟେ ଭଲ୍ ଗୁଟେ ଜବ୍ଟେ ପାଏତା ବଏଲେ ଆମର୍ ଟିକେ ଆର୍ ଟିକେ ଭଲ୍ ହେତା କିନ୍ତୁ ସେଇଟା ନାଇଁ ହୋଇପାର୍ବାର୍ ଇହାଦେ ଆଉ ଚେଷ୍ଟା ବି ସେ କରୁଚେ କେନ୍ତି ଗୁଟେ ସରକାରୀ ଚାକିରୀ ଗୁଟେ ପାଏଲେ ତାର୍ ଫ୍ୟୁଚର୍ ଭଲ୍ ହେଇ ରହେବା ବଲିକରି ଇଟା ବି ଆମେମାନେ ସବୁ ଚିନ୍ତା କରୁଛୁଁ